ବୈଷୟିକ ଜ୍ଞାନଗୁଡ଼ିକ ହେଲା ବୈଷୟିକ ଜ୍ଞାନମାନେ ହେଲା ଖେଳକୁଦ କବାଡ଼ି ଖୋଖୋ ଭଳି ବହୁତ ଖେଳ ଖେଳ ଖେଳିଥାଉ ଏହା ଖେଳିବା ଦ୍ୱାରା ଆମ ଗୋଡ଼ ହାତ ଷ୍ଟ୍ରଙ୍ଗ ହୋଇଥାଏ ଓ କୌଣସି ପ୍ରକାର ବି କୌଣସି ଲୋକ କୌଣସି ପ୍ରକାର ଖେଳରେ ଆମେ ମଧ୍ୟ ନିଜକୁ ହାର ମାନି ନଥାଉ ଓ ଏହି ଖେଳ ମାନଙ୍କ ମଧ୍ୟରେ ଆମ ଦେହ ହାତ ମଧ୍ୟ ଷ୍ଟ୍ରଙ୍ଗ ରହିଥାଏ ତେଣୁ ଆମକୁ ବହୁତ କଷ୍ଟ ହୁଏ ନାହିଁ ଆଉ ବୈଷୟିକ ଜ୍ଞାନ ଆଉ ଗୋଟେ ହେଉଛି ଖୋଖୋ କୁମ୍ପୁ ମାଧ୍ୟମ ଦ୍ୱାରା ଆମେ ଆକୁ ଆମେ ଶିଖିବା ଦ ଆମେ ଆମର ଜୀବନକୁ କିପରି ଭାବରେ ଠିକ୍ ଭାବେ ପରିଚାଳିତ କରିଥାଉ ଆମେ ତା ଜାଣିପାରିଥାଉ ଆମକୁ କି କେଉଁ ସମୟରେ କିପରି ରିଆକ୍ସନ କରିଥାଉ ବ୍ୟବହାର କରିବା ଯଥା ତାହା ଆମେ ଜାଣିପାରିଥାଉ ଓ କୌଣସି ବ୍ୟକ୍ତି ବାଡ଼େଇବା ମଧ୍ୟରେ ବାଡ଼େଇବାକୁ ହେଲେ ମଧ୍ୟ ସେ ଭାବିକି ଭାବିଥାଏ କିନ୍ତୁ ଆମେ ଏହା ଆମେ ଏହି କାମକୁ କରିଥାଉ ବୈଷୟିକ ଜ୍ଞାନ ଗୁଡ଼ିକରେ କୌଣସି ପ୍ରକାର ବି କଷ୍ଟ ନଥାଏ କଷ୍ଟ ହୋଇଥାଏ ଏହାକୁ ଏହାକୁ କରିବା ଦ୍ୱାରା ବହୁ ବହୁତ କଷ୍ଟ ଲାଗିଥାଏ ତେଣୁ ଆମେ ଏହା ସେଇ କଷ୍ଟକୁ ସହ୍ୟ କରିବି ଏହିସବୁ ଜ୍ଞାନ ହାସଲ କରିଥାଉ ବୈଷୟିକ ଜ୍ଞାନ ଗୁଡ଼ିକରେ କୌଣସି ବୈଷୟିକ ଜ୍ଞାନ ଦେବା ମଧ୍ୟରେ ସବୁ ପ୍ରକାର ଶାନ୍ତି ଓ ବହୁତ ସବ ବହୁ ପ୍ରକାରର କାମ ମଧ୍ୟ କରିବାକୁ ଉତ୍ସାହିତ ଲାଗିଥାଏ ଏଣୁ ଆମେ ଅଧିକାଂଶ ସମୟ ଖେଳକୁ କବାଡ଼ି ଖୋଖୋ କୁମ୍ପୁ ଓ ମାସଲ୍ୟାଣ୍ଡ ଇତ୍ୟାଦି ଇତ୍ୟାଦି ଆମେ ଶିଖିଥାଉ ଏହା ଶିଖିବା ଦ୍ୱାରା ଆମ ଆମେ ଆମ ଶରୀରକୁ ବହୁତ ଷ୍ଟ୍ରଙ୍ଗ କରିପାରିଥାଉ ଏଣୁ ଆମେ ଏହି ଏହିସବୁ ବୈଷୟିକ ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦେଇଥାଉ